ମୁଁ ମୋ' ଫଟୋଗୁଡ଼ିକ ଫେସବୁକ୍ ଇନ୍ଷ୍ଟା ହ୍ଵାଟ୍ସ୍ଆପ୍ରେ ପ୍ରଦର୍ଶନ କରିଥାଏ ଯେଉଁଥିପାଇଁ କି ଲୋକମାନେ ଦେଖିପାରିବେ ଜାଣିପାରିବେ ସେଥିପାଇଁ ମୁଁ ଫୋଟୋଗୁଡ଼ିକ ଦେଇଥାଏ ଫେସବୁକ୍ରେ ମୁଁ କିଛି ଫଟୋ ପ୍ରୋଫାଇଲ୍ରେ ବି ଦେଇଥାଏ କିଛି ଫଟୋ ଇନ୍ଷ୍ଟା ରେ ବି ପୋଷ୍ଟ୍ କରିଥାଏ ଷ୍ଟୋରୀ ବି ବନେଇଥାଏ ଦେଇଥାଏ କିଛି ଇନ୍ଷ୍ଟାରେ ଭିଡିଓ ବି ବନେଇଥାଏ ଯେଉଁଟାକି ଲୋକମାନେ ଦେଖନ୍ତି କୁହନ୍ତି ବି ବହୁତ ଭଲ ହୋଇଛି ହ୍ଵାଟ୍ସ୍ଆପ୍ରେ ବି ଡିପିରେ କେବେ ଷ୍ଟାଟସ୍ରେ ଫଟୋଗୁଡ଼ିକ ମୁଁ ଭିଡିଓ କରିକି ବି ବହୁତ ଥର ଦେଇଛି ଲୋକମାନେ କହନ୍ତି ଭଲ ହୋଇଛି ଆଉ ଲୋକମାନେ ଦେଖନ୍ତୁ ଜାଣି ପାରନ୍ତୁ ସେଥିପାଇଁ ହିଁ ମୁଁ ଫଟୋଗୁଡ଼ିକ ମୋର ପ୍ରଦର୍ଶନ କରେ ଆଉ ଫଟୋଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ବି ଭଲଲାଗେ ସେମାନେ ବି କହନ୍ତି ଫୋଟୋଗୁଡ଼ିକ ଭଲ ହୋଇଛି ସମସ୍ତେ ଭଲ କୁହନ୍ତି ସେଥିପାଇଁ ବହୁତ ଭଲଲାଗେ